ଆମେ ବାସନ ଧୋଉ ବାସନ ଧୋଉ ସାଧାରଣତଃ ଘରେ ଆମର ମାଛ ମାଂସ ରୋଷେଇ ହୁଏ ଆଉ ବାସନରେ ତେଲ ରହିଯାଇଥାଏ ତେଲ ଲାଗେ ତାଟିଆ ଥାଳିଆ ସବୁ ଧୋଇବା ପାଇଁ ଅସୁବିଧା କେମିତି ହୁଏ ଆମେ କ'ଣ କରୁ ଆଗେ ସବୁ ପାଉଁଶ ବାଲିରେ ମାଜୁଥିଲୁ ତା'ପରେ ସର୍ପରେ ବି ମାଜୁ ଆଉ ଲିକ୍ୟୁଡ଼୍ ଲିକ୍ୟୁଡ଼୍ରେ ବି ସଫା କରୁ ବାସନ ଛାଡ଼ିଯାଏ ତା'ପରେ ସର୍ପ ପାଉଁଶ ପାଲି ଯଦି ମିଶେଇକିରି ଆମେ ବାସନ ସଫା କରିବା ସିଏ କଳା ଯଦି ହୋଇଥିବ ବାସନ ହାଣ୍ଡି କଢ଼େଇ ଯଦି କଳା ହେଇଥିବ ସେ ଶୀଘ୍ର ଟିକେ ଛାଡ଼ିଯିବ ସାଧାରଣତଃ ଅଳ୍ପ ଖାଲି ତେଲ ଟିକେ ଯଦି ତାଟିଆର ଲାଗିଥିବ ଆଉ ଲିକ୍ୟୁଡ଼୍ରେ ସଫା କରିଦେଲେ ସେ ସଫା ହୋଇଯିବ ଆଉ ଚୁଲ୍ହି ରୋଷେଇ ଚୁଲ୍ହି ରୋଷେଇ କଲେ ଚୁଲ୍ହିରେ ବେଶୀ କଳା ହେବ ସେଥିପାଇଁ ଟିକେ ନିହାତି ପାଉଁଶ ଟିକେ ସର୍ପ ଟିକେ ଦରକାର ନହେଲେ ବାସନ ମଜା ସାବୁନ ସବୁ ବ୍ୟବହାର କରୁ ବାସନ ମଜା ସାବୁନରେ ତେଲ ଛାଡ଼ିଯାଏ ଆଉ ସବୁ ବାସନ ବି ଭଲ ପରିଷ୍କାର ହେଇଯାଏ ସଫା ଦେଖାଯାଏ